ହଁ କିଏ ମୋବାଇଲ୍ ଦୋକାନରୁ କହୁଥିଲେ କି ୟେ ମୋ ଜେଜେବାପାଙ୍କ ପାଇଁ ଗୋଟେ ମୋବାଇଲ୍ ଦରକାର ଥିଲା ମାନେ ଜେଜେବାପା ତ ବୁଢା ହୋଇଗଲେଣି ତାଙ୍କୁ ମାନେ ଏମିତି ଛୋଟ କାଟିଆ ଫୋନ୍ଟେ ଦରକାର ମାନେ ଯେମିତି କଲ୍ ଫଲ୍ କରିହେଉଥିବ ଏମିତି ଦରକାର ଥିଲା ଆଉ ଆପଣଙ୍କ ପାଖରେ କେଉଁ କେଉଁ ମୋଡେଲ୍ର ଫୋନ୍ ଅଛି ମାନେ ମୋତେ ବେଶୀ କିଛି ନାହିଁ କମ୍ ପ୍ରାଇସ୍ର ଦରକାର ଥିଲା ମୋବାଇଲ୍ ଗୋଟେ ଜେଜେବାପା ହଁ ତିନି ଚାରି ହଜାରରେ ଦରକାର ଥିଲା ନାଇଁ ଜେଜେବାପା ଏବେ ବୁଢା ହେଲେଣି ନା ତାଙ୍କେ ଆଉ ମାନେ ସ୍କ୍ରିନ୍ ଟଚ୍ ଚଲାଇପାରିବେ କି ଆଉ ସେଥିପାଇଁ ମାନେ କମ୍ ଦାମ୍ର ଟିକିଏ ଦରକାର ଥିଲା ଆଉ ଫୋନ୍ଟା ଆଉ ଯେମିତି କି ଫୋନ୍ ଫାନ୍ କରିହେଉଥିବ

ନାଇଁ ନାଇଁ ସାର୍ କୁହନ୍ତୁ ଟିକିଏ ତା'ର ମାନେ କେମିତି କ'ଣ ବେଟ୍ରି କ'ଣ ଅଛି କେତେ ରାମ୍ ଅଛି କେତେ ରମ୍ ଅଛି ମାନେ କେତେ ଜି ବି ସ୍ଟୋରେଜ୍ କ'ଣ ଅଛି ଟିକିଏ କୁହନ୍ତୁ ଟିକିଏ

ମାନେ ଏଇଟା ଫୋଟୋର କଲାରିଟିଟା କେମିତି ମାନେ ଆଉ କିଛି ହ୍ୟାଙ୍ଗ୍ ହେବନି ତ ନାଇଁ ଜେଜେବାପାଙ୍କର କ'ଣ ଖାଲି ଫୋନ୍ ଟିକିଏ କରିଦେବେ ଆଉ କ'ଣ ସେ ତାଙ୍କର ଯେଉଁ ସେ ମାନେ କ'ଣ ତାଙ୍କେ ଛୋଟ ଛୋଟ ଭିଡ଼ିଓ ଦେଖିବେ ଆଉ କିଛି କାମ ନାହିଁ ସେଇଟା ଭଲ ଲାଗିବ କି ତା'ର ପ୍ରାଇସ୍ଟା କେତେ କ'ଣ କହିଲେ ସାତ ହଜାର ପାଞ୍ଚଶହ ଟିକିଏ ଡ଼ିସ୍କାଉଣ୍ଟ୍ ଟିକିଏ କଲେ ଭଲ ହୁଅନ୍ତା ସାତ ହଜାର ଆଉ ଟିକିଏ ଡ଼ିସ୍କାଉଣ୍ଟ୍ କରୁନାହାନ୍ତି ଛଅ ହଜାର ପାଞ୍ଚଶହ କ'ଣ ଦୋକାନଟା ଆପଣ କେତେବେଳେ ଖୋଲୁଛନ୍ତି ସାଢେ ନଅଟା ମୁଁ କେତେବେଳେ ଯିବି କହିଲେ ହଁ ଦୋକାନ ଦେଖିଛି ମୁଁ ପୂର୍ବରୁ ଥରେ ଯାଇଥିଲି ସେଇଠୁ ବି ମୋ ପାଇଁ ଫୋନ୍ ଆଣିଥିଲି ଏବେ ଖାଲି ମାନେ ଜେଜେବାପାଙ୍କୁ ଦରକାର ଆଉ ହଁ ମୁଁ ସନ୍ଧ୍ୟାବେଳେ ଆସୁଛି ହଁ ଠିକ୍ ଅଛି